ଆମ ଗାଁ'ର ବୟସ୍କ ଲୋକମାନେ ମାନେ ଅଧିକାଂଶ ଶଯ୍ୟାଶାୟୀ ହେଉଛନ୍ତି ଏହାର କାରଣ ହେଉଛି ବିଭିନ୍ନ ପ୍ରକାରର ବିଷାକ୍ତ ଖାଦ୍ୟ ଖାଇବା ଦ୍ୱାରା ସେମାନେ ମାନେ ଏ ରୋଗରେ ମାନେ ପଡ଼ୁଛନ୍ତି ଯେମିତି କି ପାରାଲିସିସ୍ ହେଉ ମାନେ ଏହି ରୋଗରେ ମାନେ ପଡ଼ିବା ଦ୍ୱାରା ସେମାନେ ଆଉ ଯିବା ଆସିବା କରିପାରନ୍ତି ନାହିଁ ତାଙ୍କ ହାଥ ଗୋଡ଼ ମଧ୍ୟ କିଛି କାମ କରେ ନାହିଁ